ଗ୍ରାମାଞ୍ଚଳରେ ଲୋକମାନେ ଆମର ପରମ୍ପରା ସଂସ୍କୃତିକୁ ନେଇ ପର୍ବ ପାଳନ କରିଥାନ୍ତି ଗୋଟିଏ ହେଲା ଦଶହରା ଉପଲକ୍ଷେ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି ସମସ୍ତଙ୍କ ଘର ଘରେ ପିଲା ବଡ଼ ସମସ୍ତେ ଭଲ ଡ୍ରେସ୍ ପତ୍ର ବା ଲୁଗାପଟା ଅନୁକୂଳ କରନ୍ତି ମା' ଦୂର୍ଗାଙ୍କୁ ସବୁବେଳେ ଆରଧନା କରନ୍ତି ମା' ଦଶଭୁଜା ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ସେଇଦିନ ତାଙ୍କୁ ବହୁତ ଭକ୍ତିର ସହ ଡାକନ୍ତି ଗୋଟିଏ ହେଲା ଗଣେଶ ପୂଜା ପିଲାମାନେ ଆଜିକାଲି ପିଲାମାନେ ସମସ୍ତେ ନୂଆ ପୋଷାକ ପିନ୍ଧି ମା ଗଣେଶଙ୍କୁ ଗଣେଶ ପୂଜାରେ ମାତି ସେ ବହୁତ ମନୋରଂଜନ କରନ୍ତି ବିଭିନ୍ନପ୍ରକାରର ଲାଇଟ୍ ଲଗାଇ ଡି ଜେ ବଜାଇ ସବୁବେଳେ ପର୍ବ ପାଳନ କରନ୍ତି ବିସର୍ଜନ ବି କରନ୍ତି ଆଉ ଗୋଟିଏ ହେଲା ରଜ ରଜରେ ବି ସମସ୍ତେ ଛୋଟ ହେଉ ବା ବଡ଼ ହେଉ ପୁଅ ହେଉ ବା ଝିଅ ହେଉ ସମସ୍ତେ ବି ନୂଆ ପୋଷାକ ପିନ୍ଧି ସବୁ ଚାରି ଦିନଯାକ ମଜା ନିଅନ୍ତି ଏବଂ ନୂଆ ପୋଷାକ ପିନ୍ଧି ସବୁଥିରେ ସେ ମନୋରଞ୍ଜନ କରନ୍ତି